ଲୋକମାନେ ମେନଲି ଆର୍ଟିଷ୍ଟ ଚିତ୍ରକାରମାନେ ସେମାନେ ଯେତେବେଳେ ଚିତ୍ର ଆଙ୍କିବା ଆରମ୍ଭ କରନ୍ତି ସେମାନଙ୍କର ସାଧାରଣ ଭୁଲ ଥାଏ ପ୍ରାୟ ଜଣଙ୍କର ଥାଏ ଏବଂ କେତେ ଜଣଙ୍କର ଭୁଲ ନ ନଥାଏ ମଧ୍ୟ ଏବଂ ଯାହାର ସାଧାରଣତ ର ଭୁଲ ଥାଏ ସେ ଭୁଲ ହେଉଛି ଯେ ସେମାନେ ଯାହାର ଚିତ୍ର ଆଙ୍କନ୍ତି ତାଙ୍କୁ ସେମାନେ ଭଲ୍ ସେ ଥରେ ତା'ର ନିରୀକ୍ଷଣ କରିବା ଦରକାର ବା ଦେଖିବା ଦରକାର ଯେ ସେ କେଉଁ ସେପ୍ରେ ଅଛି ଯେମିତିକି ତାଙ୍କୁ ଚିତ୍ର ଆଙ୍କିବା ବେଳେ କିଛି ପ୍ରୋବ୍ଲେମ୍ର ଫେସ୍ କରିବାକୁ ପଡ଼ିବ ନାହିଁ ଏବଂ ହେ ଆମ ଭାରତରେ ବହୁତ ପ୍ରକାରର ଚିତ୍ରକାର ଅଛନ୍ତି ଅଧା ଚିତ୍ରକାର ମାନ ଏତେ ଇଣ୍ଟିଲିଜେଣ୍ଟ ଯେ ଯେମାନେ ଜଣଙ୍କୁ ଦେ ଦେଖୁଣ ଦେଖୁଣୁ ତା ତା'ର ଚିତ୍ର ଆଙ୍କିପାରିବେ ଏବଂ ଆକୁରେଟ୍ ସେହିଭଳି ମଧ୍ୟ ଆଙ୍କି ପାରିବେ କିନ୍ତୁ ସେମାନେ ଯାହାର ଚିତ୍ର ଆଙ୍କିବେ ତାଙ୍କୁ ଟିକେ ଭଲସେ ନିରୀକ୍ଷଣ କରିବା ଦରକାର କାରଣ ତାଙ୍କ ଟିକେ ବି ଭୁଲ ଯେମିତି ହବ ନାହିଁ ତ ଜଣେ ଭଲ ଚିତ୍ରକାର ହେବା ପାଇଁ ତାଙ୍କୁ ବହୁତ ପ୍ରକାର ବହୁତ ଅଭ୍ୟାସ ଦରକାର ଏବଂ ସେ ବିନା ଅଭ୍ୟାସ ବିନା କେବେ ମଧ୍ୟ ଭଲ ଚିତ୍ରକାର ହେଇପାରିବ ନାହିଁ ଏବଂ ଜଣେ ଭଲ ଚିତ୍ର କରିବା ପାଇଁ ବହୁତ ହାର୍ଡ଼ୱାର୍କ ମଧ୍ୟ ଦରକାର ଏବଂ ଚିତ୍ର କରିବା ପାଇଁ ତାଙ୍କୁ ବହୁତ ପ୍ରକାରର କଲର୍ ପେନସିଲ୍ ଇରେଜରସ୍ ଏକ୍ସଟ୍ରା ମଧ୍ୟ ଦରକାର ଏବଂ ବିନା ଇରେଜର୍ ପେନସିଲ୍ କଲର୍ ରେ ସେ କେବେବି ଚିତ୍ର କରିପାରିବ ନାହିଁ ଏବଂ ବିଭିନ୍ନ ଚିତ୍ର ପାଇଁ ବିଭିନ୍ନ ପ୍ରକାରର ପେନସିଲ୍ ଦରକାର ଯେମିତିକି ଆମ ସିକ୍ସ ବିି ପେନସିଲ୍ ଫୋର୍ ଏଚ୍ ପେନସିଲ୍ ଏଇ ପ୍ରକାର ଓ ଜଣେ ଚିତ୍ରକାରକୁ ବହୁତ ଅଭ୍ୟାସ କରିବାକୁ ପଡ଼େ ଏବଂ ତା'ର ବିନା ଅଭ୍ୟାସ ବିନା କେବେ ମଧ୍ୟ ସିଏ ତା'ର ସଫଳତାରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ତାଙ୍କୁ ବହୁତ ଅଭ୍ୟାସ ଦରକାର ଏବଂ ଚିତ୍ର ଆଙ୍କିବା ଆଗରୁ ସେ ଯେ ଯାହାର ଚିତ୍ର ଆଙ୍କିବ ତାକୁ ଭଲ ସେ ଦେଖି ତା'ର ସେହି ଠିକ୍ ଏକା ବୋଲି ସେପ୍ ସାଇଜ୍ରେ ଚିତ୍ର ଆଙ୍କିବା ଦରକାର ଯେମିତିକି ଅନ୍ୟ ଲୋକେ ଦେଖିଲେ କହିବେ ଯେ ଏଇଟା ଚିତ୍ର ନୁହେଁ ଏଇଟା ହେଉଛି ସେ ଏକୁଟି ସେହି ଜିନିଷ ଏକା ଏଇଟା କି ଆଙ୍କି ନାହିଁ ଯେମିତିକି ଟା ଆଗରୁ ଅଛି ବୋଲି ଲୋକେ ଭାବିବେ ଦେଖିଲେ ତ ସେମିତି କରିବା ଦରକାର